ଓଡ଼ିଆ ଭାଷା ଆମର୍ ହଉଚେ ମେନ୍ ଭାଷା ଏ ଯେନ୍ତା କି ଆଗ୍ରୁ ସବୁ କବିମାନେ ସଭି ଲେଖୁଥିଲେ ଓଡ଼ିଆ ଆଉ ଓଡ଼ିଆ ଭାଷାହିଁ ସବୁଆଡ଼େ ବିକଶିତ ହଉଥିଲା ଏହା ଓଡ଼ିଆ ଭାଷା ଧୀରେ ଧୀରେ ଲୁପ୍ତ ହେବାକେ ଯାଇଚି କାଁ ହେଲା ଯେ ବୋଇଲେ ଯେତେ ସବୁ ନୂଆ ନୂଆ ସ୍କୁଲ୍ କଲେଜ୍ ମାନେ ଅଛି ଯେନ୍ତା କି ଇଂଲିଶ୍ ମିଡ଼ିୟମ୍ ହିନ୍ଦୀ ମିଡ଼ିୟମ୍ ମାନେ ସେନୁ ସବୁ ଛୁଆମାନେ ପଢ଼ୁଛନ୍ ଇଂଲିଶ୍ ହିନ୍ଦି ପଢ଼ୁଛନ୍ ସେଥିର୍ ଲାଗି ହି ଓଡ଼ିଆ ଭାଷାଟା ଧୀରେ ଧୀରେ କରି କମିଯାଉଛି ସଭିଏଁ ଇଂଲିଶ୍ ଇଂଲିଶ୍ କି ହିଁ ପସନ୍ଦ୍ କରୁଛନ୍ ଏହା ସଭିଏଁ ଇଂଲିଶ୍ ହିଁ କହୁଛନ୍ ଇଂଲିଶ୍ ହିନ୍ଦୀ କହୁଛନ୍ ବେଶୀ ଆରୁ ଧୀରେ ଧୀରେ କରି ଓଡ଼ିଆ ଭାଷା ହିଁ କମୁଚି ଓଡ଼ିଆ ଭାଷା ଯେନ୍ତା କି ଆମର୍ କୋଶଲ ଭାଷାବି ଆଗ୍ରୁ ଯେନ୍ କବିମାନେ ଓଡ଼ିଆର ଲେଖୁଥିଲେ ସେ କବିମାନଙ୍କର୍ ଲାଗିବି ଓଡ଼ିଆଟା ବେଶୀ ପ୍ରସିଦ୍ଧ ଥିଲା ଆର୍ ଇହାଯେନ୍ ସେ ଜିନିଷ୍ ତକ ଧୀରେଧୀରେ କରି ଲୁପ୍ତ ହେଇ ବସିଚି ସେଥିର୍ଲାଗି ବୋଲିହିଁ ଓଡ଼ିଆ ଭାଷା ଆମର୍ଇଏ ହଉଚେ ଆଉ ଇଂରାଜୀ ହିନ୍ଦୀ ଭାଷାର୍ ଲାଗି ହିଁ ବେଶୀ ଓଡ଼ିଆ